ଆମ ଗାଁ ହେଉଛି ଏକ ଜନଗହଳି ଗାଁ ଯେଉଁଥିରେ ଆମ ଗାଁରେ ତିନୋଟି ହାଣ୍ଡ୍ ପମ୍ପ୍ ଅଛି ସେଥିରୁ ଖରା ଦିନରେ ଦୁଇଟି ହାଣ୍ଡ୍ ପମ୍ପ୍ ଶୁଖିଯାଉଛି ପାଣି ଆଉ ଗୋଟିଏ ହାଣ୍ଡ୍ ପମ୍ପ୍ କାମ କରୁଛି ଯେଉଁଥିରେକି ଆମେ ଲମ୍ବା ଧାଡ଼ିର ଅନୁଭବ କରୁଛୁ ଗାଁର ଲୋକମାନେ ଆଉ ପାଣି ପାଇଁ ଆମେ ଆସିଲାପରେ ଦୁଇ ମଗ ପାଣି ଢ଼ାଳିଲା ପରେ ସେ ହାଣ୍ଡ ପମ୍ପ୍ଟି ଚାଲୁଛି ପୁଣି ଲୋକମାନେ ପାଣି ଘଣ୍ଟେ ଦୁଇ ଘଣ୍ଟା ପାଣି ନେଇସାରିଲାପରେ ପୁଣି ସେ ହାଣ୍ଡ୍ ପମ୍ପ୍ଟି ପାଣି ଖସିଆସୁଛି ପୁଣି ଦୁଇ ମଗ ପାଣି ଢାଳି ପୁଣି ତାକୁ ପୁନର୍ବାର ଚଲାଯାଉଛି ତେଣୁ ଖରାଦିନରେ ଆମ ଗାଁର ଲୋକମାନେ ବିଲ ବାଡ଼ି ପନିପରିବା ଚାଷ ଫଳ ମୂଳ ଚାଷ କିଛି କରିପାରୁନାହାନ୍ତି ପାଣିର ଅସୁବିଧା ଯୋଗୁଁ ତେଣୁ ଲମ୍ବା ଧାଡ଼ିର ଆମେ ବହୁତ ଅନୁଭବ କରୁଛୁ